ହଁ ଛବିଶି ଜାନୁଆରୀ ଦୁଇ ହଜାର କୋଡ଼ିଏ ପନ୍ଦର ଅଗଷ୍ଟ ଦୁଇ ହଜାର ପନ୍ଦର ଚଉଦ ଫେବୃଆରୀ ଦୁଇ ହଜାର ସତର ଦଶ ଏପ୍ରିଲ ଦୁଇ ହଜାର ଉଣେଇଶି ତେର ଅକ୍ଟୋବର ଉଣେଇଶି ଶହ ଅନେଶତ